ହ୍ୟାଲୋ ହଁ ହଁ ଆଲୋ ଚମ୍ପି କହୁଛୁ ହଁ ଭଲ ଅଛି ଏତେ ଦିନ ପରେ ମୋ କଥା ମନେ ପଡ଼ିଲା ନାହିଁ ଆରେ କହନି କହନି ତିନିଜଣ ଛୁଆଙ୍କୁ ନେଇ ଘର କରିବା କେତେ ମୁସ୍କିଲ ତୁ ବୁଝିପାରିବୁନି ବୁଝିଲୁ ବଡ଼ର ବାହାଘର ଗଲା ସାନର ପାଠପଢ଼ା ପୁଣି ସଭା ସାନଟା ତା'ଦେହ ଭଲ ନାହିଁ କେତେ କାମ ସମ୍ଭାଳିବି କହ ଆଉ ଶୁଣୁ ମୁଁ ବି ତୋତେ ମନେ ପକାଉଥିଲି ବୁଝିଲୁ ଆରେ କହନି ସେଦିନ ସୁଜାତା ଦେଖା ହେଇଥିଲା ବୁଝିଲୁ ସେ କହିଲା ଆଉ ଚାଲ ସବୁ ସାଙ୍ଗମାନେ ମିଶିକି ଯିବା ମୁଭି ଦେଖିବା ଆଉ କୁଆଡ଼େ ତ ବାହାରି ହଉନି ଆଉ ଯାହା ହଉ ଯୋଗକୁ ତୁ ଆଜି ଏତେ ଦିନ ପରେ ମୋତେ କଲ୍ ବି କରିଦେଲୁ

ମୁଁ ବି ସେୟା ହିଁ କହୁଥିଲି ମୋତେ ସୁଜାତା ସ୍ମୃତି ସ୍ନିଗ୍ଧା ତିନିଜଣଙ୍କ ଯାକ ସେମାନେ ଗ୍ୟାଙ୍ଗ ହେଇକି ମୋତେ ସେଦିନ କଲ୍ କଲେ କହିଲେ ଯିବା ଚାଲ ମୁଭି ଦେଖିବାକୁ ଜ୍ୟୋତିକୁ ବି ଡ଼ାକ ମୁଁ କହିଲି ରହ ତା'ର ତ ନମ୍ବର ତ ଅଧେ ଟାଇମ୍ ଲାଗେନି ତା'ର ନେଟୱାର୍କ ପାଏନି ଏକରେ ଦେଖିବା ମୁଁ ଦେଖିବା ତାକୁ କଲ୍ କରିବି କଥା ହେଇଯିବି ଆଉ ଯା ହଉ କେଉଁଦିନ ଫ୍ରି ହେବୁ କାଲି ନା ପରଦିନ ଠିକ ଅଛି ତା'ହେଲେ ଆଚ୍ଛା ନା ମୋ ପାଇଁ କି ନାହିଁ ନାହିଁ ମୋର ବି ସନ୍ଡ଼େ ସବୁ କାମ ସାଟର୍ଡ଼େ ଫାଙ୍କା ଅଛି ମୁଁ ଶୁଣୁ ହଁ ପରା ମୁଁ ସେଇକଥା ଶୁଣୁ କହୁଛି ଗୋଟେ କାମ କରିବା ଚାଲେ ଖାଇବା ପିଇବା ବ୍ୟବସ୍ଥା ତୁ ଘରେ କିଛି କରିବୁନୁ ବୁଝିଲୁ ଆମେ ସେଇଠୁ ଏକାଥରେ ଖାଇକି ଇଭିନିଙ୍ଗିରେ ବାହାରେ ଖାଇ ଖୁଇ ଦେଇ ତା'ପରେ ଯେ ଯାହା ଘରକୁ ଫେରିବା ଭଲ ହେଇଛି ନା ମୁଁ ବି ମୋ ଝିଅ କହୁଥିଲା କହିଲା ମାଆ ଆନିମଲ୍ ମୁଭିଟା ବଢ଼ିଆ ହେଇଛି ଦେଖିବା ବାକି କେବେ ଠୁ ତ ଦେଖା ହେଇନି ଯାହା ସେଇ ଝିଅ ସ୍କୁଲ କଲେଜ ପଢ଼ିଲା ବେଳେ ଯାଇଥିଲୁ

ହଁ ହଁ ସେ ବୁଢ଼ାଟା ସାଙ୍ଗରେ ଏଇ ଟୋକିଟା ଅଛି ଆଉ ହଉ ଦେଖିଆ ଚାଲ ଦେଖିବା ତ ଆମେ ଯିବା ଯାହା ହଉ ଟିକିଏ ଗପିବା ମୁଭି ବି ଦେଖା ହେଇଯିବ ତୋ ସାଙ୍ଗରେ ବି ଦେଖା ହେଇଯିବ ଚାଟ୍ ଖିଆ ହେଇଯିବ ମୁଁ ଚିପ୍ସ ଶୁଣୁ ମୁଁ ପାଣି ବୋଟଲ୍ ମୁଁ ଏୟା କରିବା ବୁଝିଲୁ ନା ମୁଁ ଗୋଟେ କାମ କରିବି ଚିପ୍ସ ଆଉ ଆମର ଅଛି ମୁଁ ବନାଇଥିଲି ରୋଜ୍ କେକ୍ ବୁଝିଲୁ ତାକୁ ନେଇଯାଇଥିବି ଆମେ ତ ଟୋଟାଲି ପାଞ୍ଚ ଜଣ ହେଲୁଣି ବାସ ପାଞ୍ଚ ଜଣଙ୍କ ପାଇଁ ମୁଁ ନେଇ ଯାଇଥିବି ଆଉ ପାଣି ବୋଟଲ୍ ଖାଲି ତୁ ଗୋଟେ ନେଇ ଆସିବୁ ହେଲା ହଉ ହଉ ତୁ ରଖିଦେ ହଁ ମୋର ବି କଲ୍ ଆସିଲାଣି ଗୋଟେ ରହିଲି ବାଏ ବାଏ